ହ୍ୟାଲୋ ମୁଁ ଜନ୍ମଜୟ ଅଧିକାରୀ କହୁଛି ଆଉ ମୁଁ ଗୋଟେ ଅର୍ଡ଼ର କରିଥିଲି ସ୍ବୀଗିର ଗୋଟେ ଫୁଡ଼ ଅର୍ଡ଼ର କରିଥିଲି ଯଉଟା କି ବହୁତ ଲେଟ ହେଇଗଲାଣି ଅଲରେଡ଼ି ପଇଁଚାଳିଶି ମିନିଟ୍ ଭିତରେ ଡ଼େଲିଭରି ଦେଖାଉ ଥିଲା ଦେଖଉ ଥିଲା କିନ୍ତୁ ଅଲରେଡ଼ି ହେଇଗଲାଣି ଗୋଟେ ଘଣ୍ଟା ପନ୍ଦର ମିନିଟ୍ ତ ଏଇଟା ଆଜିର କଥା ନୁହେଁ ବାରମ୍ବାର ଏଇ ଭଳିଆ ହେଉଛି ଯେଉଁଟା କି ଲୋକମାନଙ୍କୁ ବହୁତ ହଈରାଣ ହେଉଛନ୍ତି ମୁଁ ବି ହଈରାଣ ହେଉଛି ଓ ଆସିଲା ବେଳକୁ ଖାଇବା ଟା ପୁରା ଥଣ୍ଡା ହେଇଯାଉଛି ତେଣୁ ଆ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ ଯେଉଁଟା କି ନେକଷ୍ଟ ଟାଇମ ଆମେ ଶୀଘ୍ର ହିଁ ପାଇବୁ ଖାଦ୍ୟ ଗୁଡ଼ାକୁ